ହଁ ମୋ'ଠାରେ କଲେଜ ଡିଗ୍ରୀ ଅଛି ପିଲାମାନେ ପାଠ ପଢ଼ୁନାହାନ୍ତି ସବୁ ସୁବିଧା ଥାଇ କି ବି ଖାଲି ଖେଳକୁଦରେ ମାତୁଛନ୍ତି ସବୁ ସୁବିଧା ଥାଇ ହଷ୍ଟେଲ ଅଛି ବାହାରକୁ ଲୋକମାନେ ପାଠ ପଢୁଛନ୍ତି ପାଠ ପଢ଼ିବା ଦ୍ୱାରା କିଛି ଜିନିଷ ଜାଣୁଛନ୍ତି କିଛି ଜିନିଷ ଶିଖି ବି ପାରୁଛନ୍ତି ଅନ୍ୟଦ୍ଵାରା ବି ମିଶିକି କିଛି ଜାଣିବି ପାରୁଛନ୍ତି ପାଠ ପଢ଼ିବା ଦ୍ୱାରା ନିଜେ ଶିକ୍ଷିତ ହେବ ଆଉ ଅନ୍ୟ ଜଣକୁ ଶିକ୍ଷିତ କରାଇବା ବି ଭଲ ଲୋକମାନେ ଖେଳିବା କୁଦ ଇଏ କରିକି ପାଠ ଭୁଲିଯାଉଛନ୍ତି ପଢ଼ିବା ମନବୃତ୍ତି ନାହିଁ ପାଠ ପଢ଼ ପାଠ ପଢ଼ିଲେ ନିଜର ଭବିଷ୍ୟତ ନିଜେ ପାଇଁ ସୁବିଧା ଭଲ ହେବ